ହେଲୋ ହୋଟେଲରୁ କହୁଛନ୍ତି ତ ଆଉ ଯୋଉ ଆମ ରୁମ୍ ଲକ୍ ହୋଇଯାଇଛି ମୁଁ କେମିତି କ'ଣ କରିବି ଯେ ଏମିତି ପ୍ରୋବ୍ଲେମ୍ କ'ଣ ପାଇଁ ହେଲା ପିଲାମାନଙ୍କ ଟିକେ ପିଲାମାନଙ୍କୁ ଜଣେଇବେ ଏମିତି ପ୍ରୋବ୍ଲେମ୍ ହେଲେ କେମିତି ପୁଣି କାମ ହେବ ଯେ ପାଖରେ କ'ଣ କିଛି ଭଲ ରେଷ୍ଟୁରାଣ୍ଟ ଅଛି କି ହଁ ନାଇଁ ଖାଇବା ଭଲ ଦିଆ ହୁଏ ତ ବାସି ଖାଦ୍ୟ କିଛି ନାହିଁ କେମିତି ମାନେ ପଇସା କେମିତି ଅଛି ପ୍ରାଇସ୍ ତାର ମାନେ ଟିଫିନରୁ ଲଞ୍ଚ ସବୁ ବ୍ୟବସ୍ଥା ସେ ଜାଗାରେ ଅଛି ତ ବୁଲିବା ପାଇଁ କ'ଣ କିଛି ଜାଗା ଅଛି ଏଠି ଦର୍ଶନୀୟ ସ୍ଥାନ ନା ଏମିତି କ'ଣ କିଛି କହିପାରିବେ କେତେ କେତେ ଦୂରତାରେ ଥିବ ଅଛି ହେଲୋ ଆଖପାଖରେ ଆଉ ପାଣିଟା ନାଇଁ ଠିକ୍ ସେେ ଆସୁନି ପାଣି ଟିକେ ସ୍ଲୋରେ ବହୁତ ସ୍ଲୋରେ ଆସୁଛି ହଁ ଆଉ ଟିକେ ମାନେ ଟଏଲେଟ ବି ଟିକେ କ୍ଲିନ୍ ନାହିଁ ବେଡ୍ସିଟ୍ଟା ବି ଟିକିଏ କହିବେ ଆପଣଙ୍କ ପିଲାମାନଙ୍କୁ ଟିକେ ମାନେ ଚେଞ୍ଜ କରିଦେବେ ଲକ୍ ବ୍ୟବସ୍ଥାଟା ଟିକେ କହିବେ ଆଉ ଫିକ୍ସ ଯେମିତି ନହେଲେ ମୋର ମୋତେ କ'ଣ ରୁମ୍ ଆଉ ଗୋଟେ ଦେବେ କି ସିଫ୍ଟ କରେଇବେ ମାନେ ରୁମ୍ ହିସାବରେ ହୋଟେଲ ରୁମ୍ ହିସାବରେ କଷ୍ଟ ଟିକେ ଅଧିକା ହୋଇଯାଉଛିି ଆଉ ଯୋଉ ଭଳିଆ ଭାବିଥିଲି ହଁ ଟିକେ କ୍ଲିନ୍ କରିଦେବେ ଏତେବାଟ ଆସିଛୁ ଆଡ୍ଜଷ୍ଟ କରିଦେବା ଆଉ ଟିକିଏ କିନ୍ତୁ ଲକ୍ଟା ଇଏ କରନ୍ତୁ ନହେଲେ ମୋତେ ଆଉ ଏକ୍ସଟ୍ରା ଗୋଟେ ରୁମ୍ ଦିଅନ୍ତୁ ଆଉ ଆଜ୍ଞା

ହଁ କହିଲେ ମୁଁ ଏଠ ପୋଛାପୋଛି କେତେ ଥର କରାହୁୁଏ ଟିକେ ତଳଟା ନାଇଁ ତଳ ଫ୍ଲୋରଟା ବାଲି ଲାଗୁଛି ପାଦରେ ତ ସ୍ମେଲ ବି ଟିକେ ହେଉଛି ଭଲ ବାଥରୁମ ତ ଯାହା ଯାହା ଏ ରୁମ୍ ବି ଟିକେ କ୍ଲିନ୍ କରୁନାହାନ୍ତି ବୋଧେ ଠିକ୍ସେ